ହଁ ଆଜ୍ଞା ମୁଇଁ ଭାବୁଛେଁ ଯେ ପିଲାମାନ୍ଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବାର୍ ଗୁରୁତ୍ୱପୂର୍ଣ୍ଣ ଆଏ କିନ୍ତୁ ଆଜ୍ଞା ଓଡ଼ିଆ ଭାଷା ଶିଖ୍ବାର ସାଙ୍ଗେ ସାଙ୍ଗେ ଆମର୍ ନିଜର୍ ଆଞ୍ଚଲିକ୍ ଭାଷା ସମ୍ବଲପୁରୀ ଭାଷା ଶିଖବାର୍ ବହୁତ୍ ଜରୁରୀ ଆଏ ତ ଆମେ ଓଡ଼ିଆ ଭାଷା ଶିଖ୍ଲେ ଆଜ୍ଞା ସ୍କୁଲ୍ନ ଓଡ଼ିଆରେ ଲେଖି ପାର୍ମା ପଢ଼ି ପାର୍ମା ଆର୍ ପଢ଼ୁଛୁଁ କିନ୍ତୁ ଆମର୍ ଯେନ୍ ଭାଷା ଅଛେ ଆମର୍ ଯେନ୍ ଭାଷା କହୁଛୁଁ ଆମେ ସେଟା ଆଜ୍ଞା ଯଦି ଭଲ୍ ଭାବେ ଆମେ ନାଇଁ କହିପାର୍ମା ତ ଆମେ ଆଉ ଜଣ୍ଙ୍କର୍ ସାଙ୍ଗେ ଭଲ୍ ଭାବେ କଥାହେଇ ନାଇପାରୁ ସବୁ ଆଜ୍ଞା ମେସାଗୁଲା କହେଲେ ଭଲ୍ ନାଇ ହେଇପାରେ ତ ଓଡ଼ିଆ ଭାଷା ଯେତ୍କି ଗୁରୁତ୍ୱପୂର୍ଣ୍ଣ ଆଏ ଆମର୍ ଆଜ୍ଞା ସମ୍ବଲପୁରୀ ଭାଷା ବି ହେତ୍କି ମାନେ ଜରୁରୀ ଆଏ ଆର୍ ଇଟା ମୁଇଁ ନିଜେ ନାଇ କହେବାର୍ ଆମେ ସମସ୍ତେ ଇଟା ଭଲ୍ ଭାବେ ଶିଖବାର୍ କଥା ଆମେ ଓଡ଼ିଆ ଭାଷାକେ ଯେତ୍କି ଧ୍ୟାନ୍ ଦେଉଛୁଁ ଆମର୍ ଭାଷାକେ ବି ଆମେ ହେତ୍କି ଧ୍ୟାନ୍ ଦେବାର୍ ବହୁତ୍ ଜରୁରୀ ଆଏ ଆଜ୍ଞା ଇଟା ମୁଇଁ କହୁଛେଁ ଆପଣ୍ମାନ୍ଙ୍କୁ